ଆମେ ଯାଇ ଥଲୁ ଚନ୍ଦରପୁର୍ ଯାତ୍ରା କରି ବେଲେ ସବୁ ଯାତ୍ରୀମାନେ ଆମେ ଯାଇଥିଲୁ ଚନ୍ଦରପୁର୍ ବୋଲେ ଡ୍ରାଇଭର୍ ତା'ର ସିଟ୍ରେ ବସିଥିଲେ ଆଉ ଡ଼ାଇଭର୍ର ପାଖରେ ତ କେହି ନା ବସନ୍ ଡ଼ାଇଭର୍ର ସିଟ୍ରେ ନ ହେଲେ ଡାଇଭର୍ ଚଲାବା କେମିତି କରି ଆମେ ସବୁ ପଛ ଆଡ଼ ସିଟ୍ରେ ବସିଥିଲୁ ଆମ ମୁଡ଼ ଉପର ଆଡ଼େ ଯେନସ୍ କେବିନ୍ ମାନେ ଥିଲା ସେନ ଆମେ ସାମାନ୍ ମାନ ଆମେ ରଖିଲୁ ଆଉ ଡ୍ରାଇଭର୍ ଚଲାଲି ଆମେ ଆରାମ୍ ସେ ଗଲୁ ଚନ୍ଦରପୁର୍ ଟନ୍ଦରପୁର୍ ଆମେ ଦେଖିଲୁ ଚନ୍ଦ୍ରଶ୍ରେଣୀ କି ସେନ ଭୋଜି ଭାତ କଲୁ ଆମେ ଖାଇଲୁ ଆଉ ସେନ ନାଚ ଗୀତ କରି କରି ଆମେ ଫିର୍ ଡ୍ରାଇଭର୍ ବସିଲା ତା ସିଟ୍ ନ ଆଉ ଆମେ ବସିଲୁ ଫିର୍ ପଛ ଆଡ଼େ ଆରୁ ଆମେ ଫିର୍ ଆସିଲୁ ଆମର୍ ଜାଗା କେ ଆମେ ଆସିଲୁ ଆମେ ବାଟେ ଯେତେ ମହାପୁର୍ମାନେ ବି ଥିଲେ ସବୁ ଦେଖ୍ତେ ଆସିଲୁଁ ଡ୍ରାଇଭର୍ ଚଲାତି ଯାଉ ଥିଲା ଗାଡ଼ି ଆଉ ପାଖ୍ ଗାଡ଼ି ପଛ ଆଡ଼େ ଆମେ ବସି ଥିଲୁ ଆଉ ଗୀତ ବି ଲଗା ହୋଇଥିଲା ସେ ଗାଡ଼ିରେ ସେ ବସ୍ରେ ଗୀତ ବି ଲାଗି ଥିଲା ଆମେ ଗୀତ ଭଜନ ସବୁ ଶୁନ୍ ଥିଲ୍ ଶୁନ୍ ଥିଲ୍ ଶୁନ୍ ଥିଲ୍ ଆସିଲୁ ଆରୁ ଡ୍ରାଇଭର୍ ତା ସିଟ୍ରେ ଦସି ଥାଏ ଆରାମ୍ ସେ ଆମେ ପଛେ ପାଖେ ବସି କରି ଆଗ୍କେ ଗୀତ ବାଦ୍ୟ ଏ ଶୁନ୍ ଥିଲ୍ ଆସିଲୁ ବହୁତ ମଜା ଲାଗିଲା